ବାର ହଜାର ଦୁଇଶହ ଷଠ୍ଚାଳିଶ୍ ଦଶ ହଜାର ଆଠଶହ ବୟାଳିଶ୍ ଅଠର ହଜାର ଦୁଇଶହ ସତ୍ଚାଳିଶ୍ କୋଡ଼ିଏ ହଜାର ଦୁଇଶହ ଚଉତିରିଶ୍ ବାଇଶ୍ ହଜାର ଚାରିଶହ ଚରାଅଶି